ମୁଁ ବହୁତ ପଇସା ଖର୍ଚ୍ଚ କରୁଥିଲି କିନ୍ତୁ ମୁଁ ମୋ ମାଆଙ୍କ ମେଡ଼ିକାଲ ପରିସ୍ଥିତି ଦେଖି ବୁଝିପାରିଲି କାହିଁକିନା ସେ ପରିସ୍ଥିତିରେ ପଡ଼ି ମୁଁ ବହୁତ ଲୋକ ଟଙ୍କା ମାଗିଲି କିନ୍ତୁ ମୋତେ କେହି ଟଙ୍କା ଦେଲେ ନାହିଁ ଶେଷରେ ମୁଁ ଏ ଘର ସେ ଘର ହୋଇ ଟଙ୍କା ମାଗିଲି କିନ୍ତୁ କେହି ଦେଲେ ନାହିଁ ଶେଷରେ ମୁଁ ସମସ୍ତଙ୍କୁ କହିଲି ତଥାପି ମୋତେ ବୁଝିଲି ଶେଷରେ ମୁଁ ଧାର କରି ଟଙ୍କାଟା ଆଣିଲି ଏବଂ ମୋ ମାଆଙ୍କ ମେଡ଼ିକାଲରେ ଲଗାଇଲି ଏମିତିି ବହୁତି ଟଙ୍କା ଲାଗିଲା ଶେଷରେ ମୁଁ ମୋ ଗାଡ଼ି ଥିବା ସେ ଗାଡ଼ିଟାକୁ ମଧ୍ୟ ଧାରରେ ଲଗାଇ ଗହଣା ଦେଇ ସେଇ ଗାଡ଼ିକୁ ରଖି ପଇସା ଆଣିଲି ଏବଂ ମୋ ମାଆଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କଲି ସେମିତି ମୁଁ ବୁଝିପାରିଲି ଯେ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହା ମୋତେ ଶିକ୍ଷା ଦେଲା ଯେ ଅଧିକ ଖର୍ଚ୍ଚ ଟଙ୍କା କଲି ତାହା ହେବନି ତେଣୁ ମୁଁ ବୁଝିପାରୁଛି ଯେ ଟଙ୍କାକୁ ଅଧିକ ଖର୍ଚ୍ଚ କରୁନି ଏବଂ ତାହାକୁ କାମରେ ଲଗାଇବି ଯାହାଦ୍ୱାରା ମୁଁ ଆଉ ସେହି ପରିସ୍ଥିତିରେ ପଡ଼ିବି ନାହିଁ ନପଡ଼ିଲେ ସେମିତି ମୁଁ ସଞ୍ଚୟ କରି ରଖିଲେ ମଧ୍ୟ ପରେ ପରେ କୌଣସି ପରିସ୍ଥିତି ହେଲେ ମଧ୍ୟ ତାହା ମୁଁ ସେହି ପରିସ୍ଥିତିରେ ଭଲ ଭାବରେ ସମ୍ମୁଖୀନ ହୋଇପାରେ କାହା ପାଖରୁ ଧାର ଆଣିପାରିବି ନାହିଁ ଆ ଭଲ ଭାବରେ ଚଳିପାରିବି ଏବଂ ପଇସାକୁ ସଞ୍ଚୟ କଲେ ମଧ୍ୟ ପରେ ପରେ ଭଲରେ ସେ କାମରେ ଲଗାଇ ପାରିବି ତାହା ଭଲି ଭାବୁଛି ତେଣୁ ଟଙ୍କାକୁ ମୁଁ ଏବେ ସଞ୍ଚୟ କରିବା ଆରମ୍ଭ କରି ନାହିଁ ସେ ସେ ପରିସ୍ଥିତିରୁ ମୁଁ ବୁଝିପାରୁଛି ଯେ ମୋର ଟଙ୍କା ଧାର ଆଣିବାଟା ବହୁତ ବଡ଼ ଭୁଲ କାହିଁକିନା କର ଆଣିଲେ ମଧ୍ୟ ପରେ ସେ କର ସୁଝିବାକୁ ପଡ଼ିଥାଏ ତେଣୁ ମୁଁ ବୁଝିପାରୁଛି ସେ କର କେମିତି ସୁଝିବି ଯେ ଏବଂ ସଞ୍ଚୟ କରୁଛି ପରେ ସେଇ ପରିସ୍ଥିତି ମୁଁ ପଢ଼ିପାରିବିି କେଉଁକିନା ଥରେ ମଧ୍ୟ ମୁଁ ପରିସ୍ଥିତି ଆଉ ପଡ଼ିବାକୁ ଚାହୁଁନି ସେମିତି ପରିସ୍ଥିତି ମୋ ପରେ ପରେ ମଧ୍ୟ ନ ଆସୁ